ହ୍ୟାଲୋ ଡ୍ରାଇଭର ଭାଇ ମୁଁ ଯାଜପୁର ରୋଡ଼ରୁ କୋରେଇ ଯିବାପାଇଁ ଚାହୁଁଛି ମୋ ପାଖରେ ପାଞ୍ଚଶହ ଟଙ୍କିଆ ଅଛି ଆପଣ ମୋତେ ଖୁଚୁରା କରିକି ରିଟର୍ଣ୍ଣ ଦେଇପାରିବେ କି ଯଦି ବା ନାହିଁ ତେବେ ମୁଁ ଘରେ ପହଞ୍ଚିକି ଆପଣଙ୍କୁ ଦେବି ପଇସା